ଆମ ନିକଟରେ ବହୁତ ଗୁଡ଼ିଏ ଧାର୍ମିକ ସ୍ଥାନ ରହିଛି ଯେପରିକି ପୁରୀ ଜଗନ୍ନାଥ ମନ୍ଦିର ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର କାଇପଦର ପିର ଏହିପରି ବହୁତ ଗୁଡ଼ିଏ ଧାର୍ମିକ ସ୍ଥାନ ରହିଛି ସେଗୁଡ଼ିକ ମଧ୍ୟରୁ ଆମର ହିନ୍ଦୁ ସଂସ୍କୃତି ଅନୁସାରେ ଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର ଯାହାକି ପୁରୀରେ ରୁହନ୍ତି ମୁଁ ପୁରୀ ମାସକୁ ଦୁଇଥର ଯାଏ ଜଗନ୍ନାଥ ମନ୍ଦିରରେ ଧୂପ ଦୀପ ଲଗାଇ ଜଗନ୍ନାଥଙ୍କୁ ଦର୍ଶନ କରେ ସେଇଠୁ ଆସି ଆନନ୍ଦ ବଜାରରେ ବସି ଅଭଢ଼ା ମଧ୍ୟ ଖାଇଥାଏ ସେହି ମନ୍ଦିରରେ ବହୁତ ଦେବାଦେବୀ ମଧ୍ୟ ଅଛନ୍ତି ସେମାନଙ୍କୁ ମଧ୍ୟ ମୁଁ ଦର୍ଶନ କରିଥାଏ ଏହି ମନ୍ଦିରଟି ବହୁତ ଗହଳି ରହେ ସେଥିପାଇଁ ଲୋକ ବାହାରୁ ମଧ୍ୟ ଏହି ମନ୍ଦିର ଦର୍ଶନ କରିବା ପାଇଁ ଆସିଥାନ୍ତି ଏହି ମନ୍ଦିରରେ ଅଭଢ଼ା ଖାଇବାକୁ ଲୋକ ବହୁତ ପସନ୍ଦ କରିଥାନ୍ତି ଏହି ମନ୍ଦିର ଦର୍ଶନ କରିବାକୁ ମୁଁ ମାସକୁ ଦୁଇଥର ଯାଏ କାରଣ ମୋର ଏହି ମନ୍ଦିରରେ ଦର୍ଶନ ଦ୍ୱାରା ମୋ ଆତ୍ମାକୁ ଶାନ୍ତି ମିଳିଥାଏ